ଆମ ଜିଲ୍ଲା କେନ୍ଦ୍ରାପଡ଼ାରେ ଶିକ୍ଷା ଏବଂ ନିଯୁକ୍ତି କ୍ଷେତ୍ରରେ ଯୁବକମାନେ ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହୋଇଥାନ୍ତି ତା'ପରେ ବି ସେମାନେ ସଂଘର୍ଷ କରି ପାଠ ପଢ଼ନ୍ତି ଧନ୍ଦାମୂଳକ ଶିକ୍ଷାକୁ ପ୍ରଧାନ ଦିଅନ୍ତି ଆଇଟିଆଇରେ ଫିଟର୍ ଇଲେକ୍ଟ୍ରିସିଆନ୍ ୱେଲ୍ଡ଼ର୍ ସିଲେଇ ଶିକ୍ଷା ପ୍ଲମ୍ବର୍ ଚାହିଦା ବେଶୀ ଏହିସବୁ ପାଠ ପଢ଼ି ଆମ ଅଞ୍ଚଳରେ ପିଲାମାନେ ଆମ ରାଜ୍ୟ ତଥା ଆମ ଦେଶ ଓ ବିଦେଶରେ ଖ୍ୟାତି ଅର୍ଜନ କରିଛନ୍ତି ଧନ୍ଦାମୂଳକ କାର୍ଯ୍ୟ ମାର୍ଗଦର୍ଶନ ପ୍ଲେସ୍ମେଣ୍ଟ୍ ଲିଙ୍କ୍ ତାଲିମ୍ କାର୍ଯ୍ୟକ୍ରମ ସମ୍ବଲପୁରରେ ଅଧିକ ହୋଇଥିବାରୁ ସମ୍ବଲପୁରକୁ ଧନ୍ଦାମୂଳକ ଶିକ୍ଷା ହବ୍ ବୋଲି କୁହନ୍ତି